ବାଲେଶ୍ୱର ଜିଲ୍ଲାର ପ୍ରମୁଖ ବୃତ୍ତି ହଉଛି ଧାନ ଚାଷ ବିଶେଷ କରି ଆମର ଗ୍ରାମାଞ୍ଚଳ ମାନଙ୍କରେ ଧାନ ଚାଷ ଦ୍ୱାରା ହି ପ୍ରମୁଖ ବୃତ୍ତି ଲୋକମାନେ କରନ୍ତି ଏବଂ ତା ସହିତ ବର୍ତ୍ତମାନ ଆମ ଓଡ଼ିଶା ସରକାରଙ୍କର ଯେଉଁ ଏଗ୍ରିକଲଚର ସୁବିଧା ମିଳୁଛି ତ ଚାଷୀମାନେ ବର୍ତ୍ତମାନ ମାଛ ଚାଷ ଏବଂ ଅନ୍ୟାନ୍ୟ ଚାଷ ପ୍ରତି ମଧ୍ୟ ଆଗମନ କଲେଣି ତ ବିଶେଷ କରି ଆମର ବାଲିଆପାଳ ଏବଂ ବସ୍ତା ଏଇପଟେ ଅଞ୍ଚଳରେ ବିଶେଷ କରି ଧାନ ଚାଷ ଏବଂ ମାଛ ଚାଷ ବହୁ ମାତ୍ରାରେ ହୁଏ ଏବଂ ସହରାଞ୍ଚଳରେ କିଛି ଲୋକ ରହୁଛନ୍ତି ଯେଉଁମାନେ କି ଘରୋଇ କମ୍ପାନୀ ଯେପରି କିଛି ଆଲମୁନିୟମ କମ୍ପାନୀ କି ଅନ୍ୟାନ୍ୟ କିଛି କମ୍ପାନୀରେ କାର୍ଯ୍ୟ କରି ମଧ୍ୟ ନିଜର ବୃତ୍ତି ନିବାର୍ଜନ କରୁଛନ୍ତି ଏବଂ କିଛି ଲୋକ ନିଜର ବ୍ୟବସାୟୀ ଯେପରିକି ଗ୍ରସରୀ ଦୋକାନ ପାନ ଦୋକାନ ଇତ୍ୟାଦି କୌଣସି ପ୍ରକାର କୌଣସି

ମଧ୍ୟ ପାଳନ କରୁଛନ୍ତି